ପକ୍ଷୀମାନଙ୍କୁ ମୁଁ ବହୁତ ଭଲ ପାଏ ଆଉ ପକ୍ଷୀମାନଙ୍କର ରହିବା ଖାଇବା ପାଣି ପିଇବାର ବ୍ୟବସ୍ଥା କରିବା କଥା ମୁଁ କରୁନି କିନ୍ତୁ ଯେତେବେଳେ ମାନେ ଆମର ଚାଷବାସ ହବ ବା ପକ୍ଷୀମାନଙ୍କ ପାଇଁ ଯେଉଁ ଜିନିଷ ଦରକାର ଚାରା ଗୁଡ଼ାକ ଦରକାର ବିଭିନ୍ନ ପ୍ରକାର ପାଣି ଦରକାର ତାଙ୍କ ପାଇଁ ମୁଁ ନିଶ୍ଚିତ କରିବି କାରଣ ମୁଁ ଏବେ ପର୍ଯ୍ୟନ୍ତ କରିନି କିନ୍ତୁ ମୋ ସାଙ୍ଗ ଜଣେ ଅଛି ସେ ପକ୍ଷୀମାନଙ୍କ ପାଇଁ ଖାଇବାକୁ ଦିଏ ପକ୍ଷୀମାନଙ୍କ ପାଇଁ ପାଣି ବି ରଖିଦିଏ ଆଉ ସେଇଟା ହେଉଛି ବହୁତ ଭଲ ଜିନିଷଟେ କାରଣ ପକ୍ଷୀ ଅଛନ୍ତି ତେଣୁକରି ତାଙ୍କର ତାଙ୍କର ସ୍ୱର ଗୁଡ଼ାକ ମୁଁ ଶୁଣିବାକୁ ମିଳୁଛି ଆର୍ ବହୁତ ବଢ଼ିଆ ଲାଗ୍ସି ଯାହାଫଳରେ ପକ୍ଷୀମାନଙ୍କର ପାଇଁ ଆମେ ଏସବୁ ଜିନିଷ କରିବା କଥା